ହଁ ମୁଁ ଭାବୁଛି କି ଯେଉଁ ମହିଳା ମାନେ ନୃତ୍ୟ କୁ ଏକ ସୌଖ ଭାବରେ ଗ୍ରହଣ କରିବାକୁ ଚାହାନ୍ତି ସେମାନଙ୍କୁ ସମାଜ ସମର୍ଥନ କରେ ନାହିଁ କାରଣ ସେଇ ମହିଳା ମାନେ ବହୁତ ଅସୁବିଧାର ସମୁଖୀନ ହୋଇଥାନ୍ତି ମହିଳାମାନେ ନୃତ୍ୟକୁ ଏକ ତାଙ୍କର ସୌକ୍ ସୌକ୍ ଭାବରେ ଗ୍ରହଣ କରିଥାନ୍ତି କିନ୍ତୁ ଓ ସମାଜରେ ଏପରି ଲୋକ ଅଛନ୍ତି ସେମାନେ ମହିଳାମାନଙ୍କ ନୃତ୍ୟକୁ ପେଶା ଭାବରେ ଗ୍ରହଣ କରିଛନ୍ତି ଯେପରିକି ମହିଳାମନେ ଯେତେବେଳେ ଷ୍ଟେଜ୍ରେ ନାଚନ୍ତି ସେମାନେ ଆଗରେ ତାଳି ମାରନ୍ତି ଖୁସି ହୁଅନ୍ତି କିନ୍ତୁ ପଛରେ ବାର କଥା କୁହନ୍ତି ଏ କହନ୍ତି କି ଏ ଯେଉଁ ନାଚକୁ ସ କେହି ସମର୍ଥନ କରନ୍ତିନି ସମସ୍ତେ ଭାବନ୍ତି ଏମାନେ ପଇସା ପାଇଁ ଏସବୁ କାମ କରୁଛନ୍ତି କିନ୍ତୁ ଆମର ଓଡ଼ିଶାରେ ପ୍ରସିଦ୍ଧ ନୃତ୍ୟ ଓଡ଼ିଶୀ କୁ ସମସ୍ତେ ନିଜ ଇଚ୍ଛାରେ ଗ୍ରହଣ କରନ୍ତି କାରଣ ସିଏ ଗୋଟେ ରେସ୍ପେକ୍ଟ୍ ଭାବରେ ଗ୍ରହଣ କରନ୍ତି କିନ୍ତୁ ଅଲଗା ମଡ଼୍ର୍ଣ୍ଣ ନୃତ୍ୟ ଯେଉଁ ଅଛି ସେମାନଙ୍କୁ ଲୋକ ଦେଖିବାକୁ ଭଲ ପାଆନ୍ତି କିନ୍ତୁ ପଛରେ ବହୁତ କଥା କୁହନ୍ତି ଯେଉଁ ବିଭିନ୍ନ ଶିଳ୍ପି ଅଛନ୍ତି ନାଚରେ ସେମାନଙ୍କୁ ଷ୍ଟେଜ୍ରେ ତ ଭଲ କୁହନ୍ତି କିନ୍ତୁ ପଛରେ ବହୁତ କଥା କୁହନ୍ତି ଓ ଚପଲ୍ ମାଡ଼ କରନ୍ତି ଅଣ୍ଡା ବି ପକାନ୍ତି ଏହି ସବୁ ଦୁର୍ନୀତିର ସମୁଖୀନ ହବାକୁ ପଡ଼େ ନୃତ୍ୟ ଶିଳ୍ପି ମାନଙ୍କୁ